ସାଧାରଣ ପରିବାର ଲୋକମାନେ ବହୁତ ଜିନିଷ କିଣିବାରେ ଅସୁବିଧା ହୋଇଥାଆନ୍ତି ଏକ ସମୟରେ ସମାନ ପରିମାଣର ବା ବହୁପରିମାଣର ଜିନିଷକୁ ବହୁତ ଅର୍ଥ ଦେଇ କିଣିବା ଅସମ୍ଭବ ହୋଇଥାଏ ସେଥିପାଇଁ ସାଧାରଣ ବା ଜନଗହଳି ବା ଗାଁଗଣ୍ଡାରେ ରହୁଥିବା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଖୁଚୁରା ଖୁଚୁରା ବ୍ୟବସାୟ ଉପରେ ନିର୍ଭର କରନ୍ତି ଖୁଚୁରା ବେପାରୀମାନେ ଯେଉଁ ଗାଁ ଗହଳିରେ ବେପାର କରନ୍ତି ସେମାନଙ୍କଠାରୁ ଜିନିଷପତ୍ର କିଣାକିଣି କରନ୍ତି ସାମ୍ପ୍ରତିକ ସମାଜରେ ଅନେକ ତେଜରାତି ଦୋକାନ ବା ସଉଦା ପନିପରିବାର ଦରର ପରିବର୍ତ୍ତନ ହେଉଛି କାରଣ ସମାଜରେ ଟଙ୍କାର ମୂଲ୍ୟ ମଧ୍ୟ ସେହି ଅନୁସାରେ ବୁଦ୍ଧି ହେବାରେ ଲାଗୁଛି ଯାହାଫଳରେ ଲୋକମାନେ ଲୋକମାନେ ପେଟ୍ରୋଲ୍ ଡିଜେଲ ସୁନାଗହଣା ଏସବୁ ରେଟ୍ ବଢ଼ିବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକଉଛି ଯାହାଫଳରେ ବିତ୍ତଶାଳୀ ଲୋକମାନେ ଦୋକାନ ବା ଦୋକାନ ଗୁଡ଼ିକ ଦେଇଛନ୍ତି ସେମାନେ ମଧ୍ୟ ନିଜର ଦୋକାନର ସାମଗ୍ରୀକୁ ମଧ୍ୟ ବୃଦ୍ଧି କରିବାର ଲାଗୁଛନ୍ତି ଅନଲାଇନ ସପିଙ୍ଗ ଅନଲାଇନ ସପିଙ୍ଗ ଏଭଳି ଏକ ସପିଙ୍ଗ ଯାହାକି ସୁବିଧାଜନକ ହୋଇପାରୁଛି କିନ୍ତୁ ସେଥିରେ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ୁଛି ଯାହା ସେଥିରେ ମଧ୍ୟ କିଛି ଜିନିଷ ଆମ ପାଇଁକା ଖରାପ ଆସୁଛି କିଛି ଜିନିଷ ଆମ ପାଇଁକା ଭଲ ମଧ୍ୟ ଆସିପାରୁଛି